ଆ ସବୁ ଋତୁ ଗୁଡ଼ିକ ତ ଭଲ ଲାଗେ ଆ ବର୍ଷାଦିନେ ଯେମିତି ଆମେ କାଗଜରେ ଡଙ୍ଗା କରିବୁ ପାଣିରେ ଭସେଇବା ଫୋଟକା ଫଟେଇବା ଓଳିପାଣିରେ ଯେଉଁ ଡଙ୍ଗାକୁ ଭସାଉ ତା'ଦେହରେ ଫୋଟକା ବି ଥାଏ ସେ ଫୋଟକା ଫଟେଇବାକୁ ଭାରି ମଜା ଲାଗେ ଆଉ ବାକି ଏଇ ଶୀତଦିନେ ସକାଳୁ ଉଠି ଆବୁ ବାଡ଼ିରେ ଏଇ ଅଳିଆ ଆବର୍ଜନାକୁ ଜମା କରି ତାକୁ ନିଆଁ ଲଗେଇ ନିଆଁ ପୋଇଁ ହେବାକୁ ବି ମଜା ଲାଗେ ସକାଳେ କରୁ ସଂଧ୍ୟାବେଳେ ବି ସେମିତି ବାଡ଼ିର ଅଳିଆ ଆବର୍ଜନାକୁ ନିଆଁ ଲଗେଇ ସେଥିରେ ଆମେ ନିଆଁ ପୋଇଁ ହେଉ ଆଉ ଖରାଦିନେ ଖରାଦିନେ ଯେମିତି ଖରାବେଳେ ନ ଶୋଇ ଆମ୍ବ ଗଛକୁ ଚଢ଼ି ଆମ୍ବ ପାରି ଖାଇବା କଇଁଆ ପାରି ଖାଇବା ଏମତି ଅନେକ ପ୍ରକାରର ମଜା ମଜା କାମ ଆମେ କରୁ ଆଉ ଖରାଦିନ ଛୁଟି ହେଲେ ମାମୁଁ ଘରକୁ ଯିବାକୁ ଭାରି ମଜା ଲାଗେ ବୋଉ ସାଙ୍ଗରେ ମାମୁଁ ଘରକୁ ଯାଉ ସେଠାରେ ଆଠ ଦଶ ଦିନ ରହୁ ସେଠାକାର ପିଲାମାନଙ୍କ ସାଙ୍ଗରେ ସାଙ୍ଗ ହୋଇ ଏଇ ବହୁତ ଆଡ଼େ ବୁଲାବୁଲି କରୁ ବହୁତ ମଜାକରୁ ଆଉ କ'ଣ